ମୁଁ ମୋ କ୍ୟାମେରା ବ୍ୟବହାର କରି ରିଲ୍ସ କରିବାକୁ ଭଲ ପାଏ ରିଲ୍ସ ଇନଷ୍ଟାଗ୍ରାମ୍ର ରିଲ୍ସରେ ବହୁତ ସାରା ଫିଲ୍ଟର୍ସ ଥାଏ ଯେଉଁଟା କି ଛୋଟ ଛୋଟ ଭିଡ଼ିଓ କରି ବହୁତ ଲୋକ ବହୁତ ପଇସା ଇନକମ୍ କରୁଛନ୍ତି ଆଉ ଏଗୁଡ଼ା ଆମ ଯୁବପିଢ଼ିକୁ ଟିକେ ଉତ୍ସାହିତ କରିବା ଲାଗି ଆଉ ନିଜର ମନକୁ ମନୋରଞ୍ଜନ କରିବା ଲାଗି ଇଏ ଗୋଟେ ସରଳ ଉପାୟ ଏହାର ଦୁରୁପଯୋଗ ବି ହେଉଛି କିନ୍ତୁ ଆମେ ସବୁବେଳେ ଗୋଟେ ଜିନିଷକୁ ପଜେଟିଭ୍ଲି ଭାବିବା ଆଉ ପଜେଟିଭ୍ ଜିନିଷ କରିବାକୁ ଚେଷ୍ଟା କରିବା ଯେଉଁଟା କି ସମାଜ ଉପରେ ଭଲ ପ୍ରଭାବ ପକାଇବ ଧନ୍ୟବାଦ